ହ୍ୟାଲୋ ଆପଣ ଶ୍ରୀଗୁଣ୍ଡିଚା ହୋଟେଲରୁ କହୁଛନ୍ତି ମୁଁ ଫିରୋଜ ମୋର କିଛି ଖାଦ୍ୟ ଅର୍ଡ଼ର କରିବାର ଥିଲା ବିରିୟାନୀ ୱାନ୍ ପ୍ଲେଟ୍ ତା'ସହିତ ଚିଲ୍ଲି ଚିକେନ ୱାନ୍ ପ୍ଲେଟ୍ ମୋର ଠିକଣାଟା ନୋଟ୍ କରନ୍ତୁ ବିଷମ କଟକ ସନାସ ଷ୍ଟ୍ରିଟ୍ କେତେ ସମୟ ଲାଗିବ ମୋର ଖାଦ୍ୟ ଅର୍ଡ଼ର କରିବା ପାଇଁ ମୋତେ ଶୀଘ୍ର ପଠାଇବ